ମୁଁ ଜଣେ ସାଧାରଣ ଗୃହିଣୀ ମୋର ଘରର ସାମ୍ନାରେ ଗୋଟେ ବଗିଚା କରିବାକୁ ଭାରି ସଉକ ମୋର ମୁଁ ବି କରିଛି ମୋର ଘର ସାମ୍ନାରେ ଗୋଟେ ଫୁଲ ଗଛ କିଛି ଶାଗ ଗଛ ଲଙ୍କା ବାଇଗଣ ଆଉ ଏମିତି କି ଇଏ ରଖିଛି ଶିମ ଆଉ ବୋଇତାଳୁ ଏମିତି ସବୁ ଗଛ ଲଗାଇଛି ଫୁଲ ଗଛ ଏମିତି ସବୁ ଲଗାଇଛି ଲଗାଇବା ଦ୍ୱାରା ମୋତେ ବହୁତ ଖୁସି ଲାଗେ ଆଉ ଏଇ ଜିନିଷ ସବୁ କରିବା ଦ୍ୱାରା ମୋର ଆତ୍ମା ଶାନ୍ତି ମିଳୁଛି ପୁରା ମୁଁ ନିଜେ ନିଜେ ସେ କାମ କରିବା ଦ୍ୱାରା ମୁଁ ବହୁତ ଖୁସି ଆଉ ସେ ଫୁଲ ଗୁଡ଼ିକ ଯେତେବେଳେ ଫୁଟୁଛି ଦେଖିଲେ ସେ ଫୁଲକୁ ଖୁସି ବହୁତ ଲାଗୁଛି